ଆମ ଆହାର ମଧ୍ୟରେ ଖାଦ୍ୟ ଛଡ଼ା ପଶୁପାଳନ କରିବାର ମଧ୍ୟ ବହୁତ ଉପକାରିତା ରହିଛି ପଶୁପାଳନ କରିବାରୁ ଆମେ ଦୁଗ୍ଧଜାତ ଜିନିଷ ମଧ୍ୟ ପାଉ ଆମର ଶରୀରକୁ ହୃଷ୍ଟପୁଷ୍ଟ କରିବା ପାଇଁ ପଶୁପାଳନ ରକ୍ଷା କରିବା ନିହାତି ଆବଶ୍ୟକ କାରଣ ପଶୁମାନେ ଯେଉଁସବୁ ଜିନିଷ ଆମକୁ ଯୋଗାନ୍ତି ସେ'ଟା ବିଭିନ୍ନ ଉଦ୍ଭିଦରୁ ମଧ୍ୟ ଆସିବା କଷ୍ଟକର ହୋଇଥାଏ ତେଣୁ ଆମ ଅଞ୍ଚଳରେ ମଧ୍ୟ ବିଭିନ୍ନ ଗାଁରେ ବିଭିନ୍ନ ନଦୀକୂଳ ନଦୀକୂଳ ଅଞ୍ଚଳରେ ଲୋକମାନେ ବିଭିନ୍ନ ପଶୁ ଯଥା ଛେଳି ଗାଈଗୋରୁ ମେଣ୍ଢା ଏସବୁକୁ ପାଳନ କରନ୍ତି କାରଣ ତାଙ୍କର ଖାଦ୍ୟ ନିରାପତ୍ତା ସହିତ କୃଷିକୁ କୃଷିକୁ ମଧ୍ୟ ଆର ଅବଦାନ ଅଧିକ ରହିଥାଏ ଆମର ଅଞ୍ଚଳରେ ନଦୀକୂଳ ଅଞ୍ଚଳରେ ବହୁତ ଗାଈ ମଇଁଷି ମଧ୍ୟ ଲୋକମାନେ ନିଯୁକ୍ତ ରହିଛନ୍ତି ଯେଉଁଥିରେ କି ସେମାନେ ଭଲ ଉପାର୍ଜନ କରନ୍ତି ସେସବୁକୁ ପାଖରେ ଥିବା ଗ୍ରାମରେ ଏବଂ ଯାଜପୁର ଅଞ୍ଚଳରେ ଯାଜପୁର ରୋଡ଼ରେ ମଧ୍ୟ ସେସବୁକୁ ବିକ୍ରୟ କରି ଭଲ ଲାଭବାନ ହୁଅନ୍ତି